ହାଲୋ ସେ କଣ୍ଟାବାଞ୍ଛି କି ଫିଲ୍ମ୍ ଦେଖି ଯାଇ ସିନୁ ଯେ ସେଟା ତ ଏତେ ସାରା ଜିନିଷ କାଏ ଖାଇବାର ଥିଲା ଯେ ତମେ ସେଦିନ ସେଦିନୁ ଦେଖି ଦୁଇ ହଜାର ଟଙ୍କା ଟିକେଟ୍ ଦେଖିକରି ଯାଇଥିନୁ ଆରୁ ଏତେ ମହଙ୍ଗା ଓଡ଼ିଆ ଫିଲ୍ମ୍ ହେଲେ ବି ଅଲଗା କଥା ହେତା ହିନ୍ଦୀ ଫିଲ୍ମ୍ କାଏଁ ଟା ହେଲେ ଦେଖି ଯାସୁ ଫିଲିମରେ କେ ଦେଖିଲେ ମଜା ଲାଗିଥିଲା ଯେ ଆରୁ କେହିର କଥା ଫିଲ୍ମ୍ ଦେଖି ଯିବାର ଲୋକ ହେନେ ନେଇକି ଖର୍ଚ୍ଚା ବାର୍ଚ୍ଚା କରାବାଟା ଲୋକର ଘର ବେଲେ ବୋଲି ସିନା ଖର୍ଚ୍ଚ ହୋଇଯିବା ହେତା ତ ହେ ଜିନିଷରେ କେଣେଟା ଏଇନା ଫିଲ୍ମ୍ ଥି ଦେଖଲ କାଇଁ ଯେ ସେ ଟୁକେଲ ଆଇସିକ୍ରିମ୍ ଖୋଇଲ ଆଇସିକ୍ରିମ୍ ବି କେନ୍ତା କରି ବଞ୍ଚିସି କିଛି ତ ବନବା ନାଇଁ ନ ଭଲ ଜିନିଷ ଥି ସବୁ ସେ କେମିକାଲ୍ ହେଇଗଲା ଫିଲ୍ମ୍ ଯିଏ ଦେଖୁଛ ତ ମନା କରସନ ଯେ କେତେ କା ଟା କରସନ ଫିଲ୍ମ୍ ମାନେ ଥି ବି ଦେଖା ଯଉଛେ ଯେ ଫିଲ୍ମ୍ ଦେଖଲେ ଏଥିରେ ବିଶ୍ୱାସ ନାଇଁ ନା ଆରୁ କେନ୍ତା କରବ ହଁ ଆଗର ଫିଲ୍ମମାନେ ଦେଖତ ଆଗର ସେଇ କେନ୍ତା ମଜା ଲାଗେ ଏଭେ ଟାନୁ ବାହାରୁଛେ ଖର୍ଚ୍ଚା କେତେ କରୁଛନ କିଛି ଫରକ ନାହିଁ ହେ ସମୟର ରାମାୟଣ ରାମାୟଣ କେତେ ମସ୍ତ ଲାଗେ ଏବେ ସେ ଫିଲ୍ମ୍ ଦେଖନୁ ଯେ ରାମାୟଣ ର ଗୋଟେ ହେଲେ ସିନ ବାଗି ଥିଲା କେ କେତେ ଲୋକ ସେ ଫିଲିମ୍କେ ଦେଖୁ ଥିବା ଏଟା ଆର ଥର କେନ ଦେଖି ଯିବା କେ ନେଇ ଥେ କା କେ ହେଲେ ଦେଖି ଶୁଣବୋ ଦେଖମୁ ଆରୁ ନୂଆ କିଛି ଆର ଭଲ ସିନେମାଟେ ବାହାରିବ ବୋଲେ ଆମର ଓଡ଼ିଆ ହେଟା ଉପରେ ଭଲ୍ଟା ଗୁଟେ ଦେଖବାକେ ପଡ଼ବା ଆଗେ ଲୋକ ଦେଖିଗଲେ ଦେଖି ଜିମୁ ନହେଲେ ଏଥର ଫିଲିମ୍ ଦେଖିକରି ବି ଲାଭ ନେଇ ନା ଦେଖନୁ ଓଡ଼ିଆ ଫିଲିମ୍ ନେ କେଭେ ହେ ଖେମତା ନାଇଁ ବନବାର ନା ହିଆଡ଼େ କେତେ ସୁନ୍ଦର ଫିଲିମ୍ମାନେ ବନସି ଆମର ଇଆଡ଼େ ତ କାହିଁ ଫିଲ୍ମ୍ ଦେଖା ଦୁଖିର ଲାଗି ଆର ଫିଲ୍ମ୍ ବି ଦେଖି ନାହିଁ ହୁଏ ନା ଆରୁ ନକରା ତି ତ ଅଛି କି ନାଇଁ ଯେ କିଛି ପତା ନାଇଁ ଫିଲିମ୍ର ସେଟା ତ ଇଥର ଦେଖମୁଁ ଆରୁ କେନ୍ତା କରମୁଁ ଯେ ଭଲ ତ ଦେଲା ଵାଲା ନାଇଁ ଇଆଡ଼େ ନେଇ ହେଲେ ଖଡ଼ିଆ ତୁ ଗୁଟେ ଖୁଲବାର କଥା ଏ ଫିଲ୍ମ୍ ପ୍ୟାକେଜ୍ ଗୁଟେ ମସ୍ତ ଲଗେତେ ଦେଖା ଦୁଖି କରବାର ଲାଗି ହେରା ତ ଆରମ୍ ସେ କରି ଲୋକ ବା ଫିଲ୍ମ୍ ବି ଫିଲ୍ମ୍ ଦେଖି ଥିଲେ ମଜା ଲାଗବାଟା ରାତି ଲେଟ ଗଲେ ବି ଅସୁବିଧା ନାଇଁ ଟୁକେଲ ମାନଙ୍କ ଲାଗି ସେଫ୍ କିନି ଆରମ୍ ସେ କରି ରାତା ରାତ ଦେଖନ୍ ତାଙ୍କ ରିଲେଟିଭ ଘର୍ ପଲେଇ ଯାଇନ ରାତ ପାଇଲେ ହଁ ଠିକ୍ ଅଛି ନେକ୍ସ୍ଟ୍ ଥର ଦେଖି ଜିମୁ ରଖୁଛି ନା ହେନ୍ତା ତ